ହ୍ୟାଲୋ ମାଁ ବିରଜା ଟ୍ରାନ୍ସପୋଟେସନ କହୁଥିଲେ କି ପାଣିକୋଇଲିରୁ ହଁ ମୁଁ ଯାଜପୁର ଟାଉନରୁ କହୁଥିଲି ଆଜ୍ଞା ଆଜ୍ଞା ପଅରଦିନ ମୁଁ ଭୁବନେଶ୍ୱର ଯିବାପାଇଁ ଗୋଟେ କାର୍ ଅପଣଙ୍କ ପାଖରୁ ବୁକ୍ କରିଥିଲି ସ୍ଵିପ୍ଟ ହଁ ଆଜ୍ଞା ସେ କାର୍ଟା ଆଜ୍ଞା ଏତେ ଖରାପ ଭିତରେ ସିଟ ଫିଟ ସଜାଡ଼ୁ ନାହାନ୍ତି ସିଟ ସବୁ ଚିରି ଗଲାଣି ଗାଡ଼ି ବି ଠିକ୍ସେ ନାହିଁ ଗଲାବେଳକୁ ଆମର ଛତିଆ ପାଖରେ ଗାଡ଼ି ପଂଞ୍ଚର ହେଇଗଲା ହଁ ହର୍ନ ଠିକ୍ସେ ବାଜୁନି ଯେଉଁ ଡ୍ରାଇଭରଟା ଆସିଥିଲା ସେ ଡ୍ରାଇଭର ବି ଭଲ ଲୋକ ନୁହଁ ଆଜ୍ଞା ମଦ ଫଦ ପିଇକି ସିଗାରେଟ୍ ଫିଗରଟ୍ ଟାଣୁଛି ତାକୁ ଯେତେ କହିଲି ଭାଇ ଟିକେ ଟାଣେନି ମୋର ଏଗୁରା ଭଲ ନୁହଁ ଆଜ୍ଞା କିଛି ଶୁଣୁ ନାହାନ୍ତି ଆଗକୁ ଟିକେ ଏ ବିଷୟରେ ଦେଖିବେ ଆଜ୍ଞା ହଁ ନାଇଁ ଫିଡ଼ବ୍ୟାକ ଆଜ୍ଞା କଣ ସବୁତ ଜାଣିଛନ୍ତି ଆପଣ ଡ୍ରାଇଭର ଯେଉଁ ଭଳିଆ ପିଲା ଆଉ ନା ଆଗକୁ ଏ ବିଷୟରେ ଟିକେ ଅଧିକ ଧ୍ୟାନ ଦେବେ ଆଜ୍ଞା